ଗ୍ରାମୀଣ ସମ୍ପ୍ରଦାୟରେ ଅଧିକ ଲୋକ କୃଷି ଉପରେ ନିର୍ଭର କରିଥାନ୍ତି କୃଷି ହେଉଛି ସେମାନଙ୍କର ଜୀବିକା ସେମାନେ ସେମାନେ କୃଷି କରି ନିଜର ପରିବାର ପୋଷିଥାନ୍ତି ଏବଂ ନିଜର ଜୀବନଯାପନ କରିଥାନ୍ତି କୃଷି କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ସେମାନେ ଅଧିକ ବହୁତ ଚେଷ୍ଟା କରିଥାନ୍ତି ସବୁବେଳେ କିଭଳି ଭାବରେ ପୁରାତନ ପଦ୍ଧତିରୁ ନୂତନ ପଦ୍ଧତିରେ କୃଷି କରିପାରିବେ ଏବଂ କୃଷିର ଉନ୍ନତି କରିପାରିବେ ସେଥିପ୍ରତି ସେମାନେ ନୂତନ ଶୈଳୀ ବ୍ୟବହାର କରିଥାନ୍ତି ଯେପରି ଆଗ କାଳରେ ବଳଦ ସାହାଯ୍ୟରେ ନଙ୍ଗଳ ସାହାଯ୍ୟରେ ଜମିକୁ ଜୋତାଯାଉଥିଲା ସେଥିରେ ଉନ୍ନତି ଉନ୍ନତି ଆସିଛି ବର୍ତ୍ତମାନ ସମୟରେ ଟ୍ରାକ୍ଟର୍ ବିଭିନ୍ନପ୍ରକାର ଟେଲର୍ ମେସିନ୍ ବିଭିନ୍ନପ୍ରକାର ଯନ୍ତ୍ରପାତି ଅନୁସାରେ କ୍ଷେତକୁ ଜୋତାଯାଇଥାଏ ଯାହା ଫଳରେ କମ୍ ସମୟରେ ଅଧିକ କ୍ଷେତ ଜୋତି ହୋଇଯାଇଥାଏ ଏବଂ କୃଷକକୁ ଅଧିକ ପରିଶ୍ରମ କରିବାକୁ ପଡ଼ିନଥାଏ ବର୍ତ୍ତମାନ ଧାନ କାଟିବା ପାଇଁ ମଧ୍ୟ ଯନ୍ତ୍ର ବାହାରିଗଲାଣି ମଣିଷମାନଙ୍କୁ ଆଉ କଷ୍ଟ କରିବାକୁ ପଡ଼ୁନାହିଁ ଧାନ ମଡ଼ାଇବା ବେଳେ ବି ବିଭିନ୍ନ ଯନ୍ତ୍ର ବ୍ୟବହାର କରାଯାଉଛିି ଲୋକମାନଙ୍କୁ କମ୍ ପରିଶ୍ରମରେ ମଧ୍ୟ ଉତ୍ତମ ଧାନ ଗହମ ବିଭିନ୍ନପ୍ରକାର ଶସ୍ୟ ମିଲିପାରୁଛିି ଯାହା ଫଳରେ ସେମାନଙ୍କର ସମୟ ନଷ୍ଟ ହେଉନାହିଁ କି କ୍ଷତି ମଧ୍ୟ ହେଉନାହିଁ ଅଧିକ ଉନ୍ନତମାନର ବିଭିନ୍ନ ଜିନିଷ ପାଇପାରୁଛନ୍ତି ପାଇପାରୁଛନ୍ତି ଏବଂ ଯେଉଁ ସମୟରେ ଯେଉଁ ପ୍ରକାର ପନିପରିବା ଶସ୍ୟ ଉତ୍ପାଦନ କରିବା କଥା ସେମାନେ ସେହି ସମୟରେ ଠିକ୍ ଭାବରେ ଉତ୍ପାଦନର ସୁଯୋଗ ପାଉଛନ୍ତି ଏବଂ ଉତ୍ପାଦନ କରୁଛନ୍ତି ଯାହା ଦ୍ୱାରା ସେମାନଙ୍କର ଯାହା ଦ୍ୱାରା ସେମାନଙ୍କର ପରିସ୍ଥିତିରେ କିଛି ପରିବର୍ତ୍ତନ ଦିଶୁଛି ସେମାନେ ଉନ୍ନତି ଯାହା ଦ୍ୱାରା ଗ୍ରାମୀଣ ସମ୍ପ୍ରଦାୟର ଯୁବକମାନେ ଉନ୍ନତି ନିଜ ଜୀବନରେ ଉନ୍ନତି ଆଣିପାରିଛନ୍ତି ଏବଂ ନିଜର ପରିବାରର ଭରଣପୋଷଣ ରେ ଅଧିକ ଯତ୍ନବାନ ହୋଇଛନ୍ତି ଏବଂ ନିଜର ପିଲା ଛୁଆମାନଙ୍କୁ ମଧ୍ୟ ଭଲ ଶିକ୍ଷା ଦେଇପାରୁଛନ୍ତି